ଆପଣଙ୍କ ଆଗ୍ରଣୀ ସମ୍ପ୍ରଦାୟର ଯୁବତୀମାନେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବର୍ଷ ଗୁଡ଼ିକରେ ପାରମ୍ପରିକ ନୃତ୍ୟ ଶୈଳୀ ପ୍ରତି ଅଧିକ ଆଗ୍ରହ ଦେଖାଇଛନ୍ତି କି ଯାହାଦ୍ୱାରା ଉତ୍ତମ ପ୍ରଦର୍ଶନ ହୋଇଛି ଆଜିକା ଦୁନିଆରେ ଲୁକାୟିତ ପୃଥିବୀକୁ ଲୋକମାନେ ଦେଖାଉଛନ୍ତି ନିଜର ପରମ୍ପରା ନୀତିନିୟମ ଏସବୁକୁ ଯେମିତିକି ପର୍ଯ୍ୟା ଲୋକମାନେ ତାଙ୍କର ଢେମସା ନୃତ୍ୟ ଆହୁରି ପୂଜାପାଠ ଠୁ ଆରମ୍ଭ କରି ସେମାନେ ଆଗରୁ ଯାହା କରୁଥିଲେ ସେଗୁଡ଼ାକୁ ସେମାନେ ବଜେଇ ରଖୁଛନ୍ତି ତ ଏଇଟା ବଜେଇ ରଖିବା ଦ୍ୱାରା ମୁଁ ପର ପିଢ଼ିମାନଙ୍କ ପାଇଁ ଗୋଟେ ଶିକ୍ଷଣୀୟ ଜିନିଷ ହେଇପାରେ କାହିଁକିନା ଏଗୁଡ଼ାକ ଆମେ ବଜାଇ ରଖିଲେ ସେମାନେ ଆମ ପୂର୍ବ ପିଢ଼ିମାନେ ଯାହା ବ୍ୟବହାର କରୁଥିଲେ କ'ଣ କରୁଥିଲେ କ'ଣ ନ କରୁଥିଲେ ସେଗୁଡ଼ାକ ସେମାନେ ଜାଣିପାରିବେ ଜାଣିବା ଦ୍ୱାରା କ'ଣ ହବ ସେଟା ଆଗକୁ ଆଗକୁ ବଞ୍ଚାଇ ମାନେ ବଞ୍ଚି ରହିବ ଆଜିକାଲି ଦୁନିଆରେ ଲୋକମାନେ ମଡ଼ର୍ଣ୍ଣ ହେଉଛନ୍ତି ପରମ୍ପରାକୁ ନୀତି ନିୟମକୁ ଛାଡ଼ି ଦେଇକି ସେମାନେ ହେ ବିଦେଶୀ କଲଚର୍କୁ ସେମାନେ ଆପଣାଉଛନ୍ତି ତ ସେଗୁଡ଼ାକୁ ଆପଣାଇବା ଦ୍ୱାରା ନିଜର କଲଚର୍ ପରମ୍ପରା ନୀତିନିୟମ ଏଗୁଡ଼ାକୁ ଆମେ ବଝେଇ ରଖିବା ଉଚିତ କାରଣ ଏଗୁଡ଼ାକ ବଞ୍ଚାଇ ରହିଲେ ଆମର ପରମ୍ପରା ଗୁଡ଼ାକ ବଞ୍ଚି ରହିବ